ଆମ ଅଞ୍ଚଳରେ ଦୋଳ ପର୍ବ ପାଳନ ହୁଏ ଓ ହୋଲି ପର୍ବ ପାଳନ ହେଲା ଦୋଳ ହୋଲି ଆମର ଦୋଳ ଠାକୁର ଆସନ୍ତି ବିମାନରେ ଗାଁ ଗାଁରେ ବୁଲନ୍ତି ଗାଁ ଗାଁରେ ବୁଲିକି ଠାକୁର ଭୋଗ ପାଆନ୍ତି ଆଉ ଅବିର ଖେଳ କରନ୍ତି ଠାକୁର ହଁ ହୋଲି ପାଳନ ହୁଏ ହୋଲିରେ ନକଲ ହୁଅନ୍ତି ଅଜା ଏଇ ସାଙ୍ଗସାଥି ଏମାନଙ୍କ ସହ ଆମେ ଖୁସି ବାଣ୍ଟୁ ଆଉ ମଜାମସ୍ତି କରୁ ହୋଲି ବହୁତ ଧୁମଧାମରେ ପାଳନ କରୁ ସାଙ୍ଗସାଥିୀ ବନ୍ଧୁବାନ୍ଧବ ହୋଲି ପାଳନ କରିଥାଉ ଆଉ ଦୁର୍ଗା ପୂଜା ଅଶ୍ୱିନ ମାସରେ ଦୁର୍ଗା ପୂଜା ହୁଅନ୍ତି ଦୁର୍ଗା ପୂଜାରେ ଆମେ ସାଙ୍ଗସାଥି ଭାଇ ଭଉଣୀ ବାପା ମାଆଙ୍କ ସହିତ ଆମେ ଯାଉ ଆମେ ସେଠି ସବୁପ୍ରକାରର ବିଭିନ୍ନ ରକମର ସବୁ ଖାଦ୍ୟ ପ୍ରସ୍ତୁତ ହୋଇଥାଆନ୍ତି ଦୋକାନ ବଜାର ବହୁତ କିଛି ପଡ଼ିଥାଏ ଆମେ ସେଠି ଖାଇଥାଉ ବେଲୁନ୍ ଯାଇ ସେଠି କିଣୁ ସଜବାଜ ଜିନିଷ କିଛି ଆମେ ସେଠୁ କିଣୁ କିଣାକିଣି କରୁ ଆଉ ଦୀପାବଳି ଆମର ଦୀପାବଳି ପର୍ବ ଆମର ଓଡ଼ିଆଙ୍କ ଘରେ ଦୀପାବଳି ପର୍ବ କିଛି ପାଳନ କରାଯାଏ ଗାଁ ସହର ସବୁଠି ଦୀପାବଳି ପର୍ବ ପାଳନ କରାଯାଏ ଘରେ ଆମର କାଉଁରିଆ ସହ ଏମିତି ବେତ ଫୁଲ ପଦ୍ମପତ୍ର କଣ୍ଟେଇ ଫୁଲ କାଉଁରିଆ ଆଉ ପିଠା ମଣ୍ଡା ପିଠା ବି ତିଆରି ହୁଏ ମଣ୍ଡା ପିଠା ତିଆରି ହୁଏ ବାଣ ବି ଫୁଟା ହୁଏ ଦୀପାବଳିରେ ଆମର ସେଠି ବଡ଼ ବଡ଼ୁଆଙ୍କୁ ଡକାଯାଏ ବଡ଼ ବଡ଼ିଆ ହେ ଅନ୍ଧାରରେ ଆସ ଆଲୁଅରେ ଯାଅ ବଡ଼ା ବଡ଼ୁଆମାନଙ୍କୁ ଡକାଯାଏ ସେମାନେ ସବୁ ଆସନ୍ତି ଆମର ପିଠାପଣା ହୋଇଥାଏ ସେମାନେ ସବୁ ତାଙ୍କୁ ଡକାଯାଏ ସେମାନେ ସବୁ ଆସନ୍ତି ଆମେ କ ଭ ଘର ତ ସରୁ ଆମେ ଶୁଣି ଆସିଛୁ ବଡ଼ ବଡ଼ିଆଙ୍କୁ ଡକାଯାଏ ବଡ଼ ବଡ଼ିଆ ମାନେ ଆସନ୍ତି ସେମାନେ ଆସନ୍ତି ଅନ୍ଧାରରେ ଆସ ଆଲୁଅରେ ଯାଅ ବଡ଼ ବଡ଼ୁଆ ହୋ ଏମିତି ଡାକନ୍ତି ବଡ଼ ବଡ଼ୁଆ ମାନେ ଆସନ୍ତି ବଡ଼ ଲୋକ ଆମର ଇଏ ବାପା ଅଜା ମାନେ ସେମାନେ ସମସ୍ତେ ଯାଆନ୍ତି ସେମାନେ ଡାକନ୍ତି ସେମାନେ ଆସନ୍ତି ଖାଆନ୍ତି ଏମିତି ହୁଏ ଆଉ ଆମ ବାଣ ଫୁଟା ହୁଏ ବାପା ମାଆ ଭାଇ ବୋଉ ଦାଦା ଖୁଡ଼ି ଏମିତି ସାଙ୍ଗସାଥିଙ୍କ ସହିତ ଆମେ ଏହି ଦୀପାବଳି ପର୍ବ ପାଳନ କରାଉ କରୁ